ମୋର୍ ଭବିଷ୍ୟତ୍ରେ ମୁଇଁ ଗୁଟେ କୁକ୍ରା ଫାର୍ମ୍ଟେ ଦେମି ଯେନ୍ଥିକେ ହେଟା ବହୁତ୍ ବଡ଼୍ ଫାର୍ମ୍ଟେ ହେବା କାହିଁକି କୁକୁଡ଼ା ଫାର୍ମ୍ରେ ମୁଇଁ କୁକୁଡ଼ା ଫାର୍ମ୍ ଦେଇକରି ସେ କୁକୁଡ଼ାକେ ମୁଇଁ ବିକି କରି ମୋର୍ ପଏସା କିଛି ମୁଇଁ ଆଦାୟ କର୍ମି ଯେନ୍ଟାକି ମୋର୍ ଘରର୍ ଲାଗି ମୋର୍ ପରିବାର୍ ଲାଗି ପଏସାକେ କମେଇ କରି ଚଲେଇ ପାର୍ମି ହେନ୍ତା ହିସାବ୍ରେ ସେ କୁକୁଡ଼ାକେ ମୁଇଁ ଆଗ୍କେ ଆହୁରି ବଢ଼ାମି ଯେନ୍ତା ଷ୍ଟାଟିଂ ରୁ ପହେଲା ଗୁଟେ ଫାର୍ମ୍ଟେ ବନାମି ପହେଲା ଗୁଟେ କ୍ଵାଟର୍ଟେ ବନାମି ଘର୍ଟେ ସେଥିରେ ମୁଇଁ କୁକୁଡ଼ାମାନ୍କୁ ଆନ୍ମି ଆଉ ରଖ୍ମି ଯେନ୍ଟା କୁକୁରାମାନ୍କର୍ ଯେନ୍ ଯେନ୍ ଖାଏବାର୍ ଖାଦ୍ୟଟା ତାକର୍ ଲାଗି ବନାମି କିମ୍ବା ବାହାରୁ କିଣି ଆନ୍ମି ଆଉ କୁକୁଡ଼ାମାନ୍କୁ ଖାଇବାର୍କେ ଦେମି ଯେନ୍ଥିର୍ଲାଗି ସେ କୁକୁଡ଼ାମାନେ ସେଟା ଖାଏବେ ଆଉ ଆଗ୍କେ ବଡ଼୍ ହେବେ ବଡ଼୍ ହେଇସାର୍ଲା ପରେ ମୁଇଁ ତାହାକେ ବଜାର୍କେ ନେମି କିମ୍ବା ଯେନ୍ ଭେଣ୍ଡର୍ ଥିସନ୍ ସେମାନ୍କୁ ମୁଇଁ କଲ୍ କର୍ମି ଆଉ ମୋର୍ କୁକୁଡ଼ାଟା ନିଅ କହେମି ସେ କୁକୁଡ଼ାଟା ନେବେ ସେମାନେ ସେନୁ ବିକ୍ବେ ମୁଇଁ ତ ଇନୁ ବିକିଥିମି ସେମାନେ ସେନୁ କଷ୍ଟମର୍ମାନ୍କୁ ଗ୍ରାହକମାନ୍କୁ ବିକ୍ବେ ଆରୁ ସେମାନେ ଦେବେ ଯେନ୍ତାକି କୁକୁଡ଼ାରେ ଖେଲେ ଯେନ୍ କୁକୁଡ଼ାଟା ଅଣ୍ଡା ଦେବା ଅଣ୍ଡା ଦେବା ସେ ଅଣ୍ଡାରେ ପହେଲା ତ ଅଣ୍ଡା ଦେବା ଅଣ୍ଡା ଦେଇସାର୍ଲା ପରେ ଯେନ୍ତି କୁକୁଡ଼ା ବାହାରିବେ ସେମାନେ ବଡ଼୍ ହେବେ ସେମାନେ ବି ଅଣ୍ଡା ଦେବେ ଅଣ୍ଡା ଦେବାର୍ କାରଣ୍ଟା କାଣା ଛୁଆ ତ ଜନମ୍ ହେବେ ତାର୍ ସାଙ୍ଗେ ଅଣ୍ଡାକେ ଆମେ ଖାଏମା ବଲେ ଆମର୍ ପ୍ରୋଟିନ୍ଟା ବଢ଼୍ବା ଜେନ୍ଟାକି ଗୁଟେ ଗର୍ଭବତୀ ମା'ଟେ ସେ ଅଣ୍ଡାକେ ଖାଇକରି ତାର୍ ଯେନ୍ ପେଟେ ଥିବା ଛୁଆକେ ପ୍ରୋଟିନ୍ ଦେଇ ପାରୁଥିବା ସେ ତ ତାର୍ ପ୍ରୋଟିନ୍ ପାଏବା ତାର୍ ସାଙ୍ଗେ ସାଙ୍ଗେ ସେ ଛୁଆରେ ଯେନ୍ ବଢ଼ୁଥିବା ତାର୍ ପେଟ୍ରେ ସେ ବି ପ୍ରୋଟିନ୍ ପାଏବା ଆଉ ଆଗ୍କେ ବଢ଼ିପାର୍ବା ମୁଇଁ ଇଟା ଇଟା ଚାହିଁବାର ଇ ଫାର୍ମ୍ର ଆଗ୍କେ ବଢ଼ାବାର୍ କାରଣ୍ ହଉଚେ ଇଟା ଜେନ୍ଟାକି ମୋର୍ କୁକୁଡ଼ାର ଯେତେ ବି ଅଣ୍ଡା ହେବା ସବୁ ବାହାର୍କେ ଯିବା ଯେନ୍ତାକି ପହେଲା ହସ୍ପିଟାଲ୍ମାନ୍କୁ ଯିବା ସେନେ ଯେତେ ମା'ମାନେ ଥିବେ ଯେନ୍ ରୋଗୀ ରୋଗୀଣା ଥିବେ ସେମାନେ ଖାଏବେ ଆରୁ ଖାଇକରି ସେ ପ୍ରୋଟିନ୍ଟା ବାହାର୍କରାବେ ମୁଇଁ ଚାହୁଁଚେ କି ଇ ଫାର୍ମ୍ଟା ଆଗ୍କେ ଆଗ୍କେ ଆଗ୍କେ ଆଗ୍କେ ବଢ଼ିକରି ଲାଷ୍ଟ୍କେ ଗୁଟେ ବହୁତ୍ ବଡ଼୍ ଫାର୍ମ୍ଟେ ଦମି ଆଉ ସେଥିରେ ଯେନ୍ତାକି ବେକାରୀ ଅଛନ୍ ସେମାନକୁ ମୁଇଁ ମୋର୍ ଇ କାମ୍ରେ ଯୋଗ୍ ଦେମି ଯୋଗଦାନ୍ କର୍ମି ସେମାନ୍କୁ ଯେ କାମ୍ ଦେମି ଇ ଜାଗାରେ ତମେ ଇ କାମ୍ଟା କର ମୁଇଁ ତମ୍କୁ ଏତେ ଟଙ୍ଗା ଦେମି ତ ସେମାନେ ବି ଯେନ୍ ବେକାରୀ ଥିବେ ବେକାରୀ ହିଁ ନାଇଁ ରହନ୍ ଆସ୍ବେ କାମ୍ କର୍ବେ ପଏସା ବି ପାଏ ବେ ଆଉ ମୋର୍ ଯେନ୍ ଥିବା ଯେନ୍ କୁକୁଡ଼ାଟା ଥିବା ସେଟା ବି ବହୁତ୍ ଡେଭ୍ଲପ୍ ହେବା ଯେନ୍ତାକି ଆଗ୍କେ ଆହୁରି ଆହୁରି ବଢ଼ିତେଲ୍ ଯିବା ଆଉ ଯେନ୍ ଅଣ୍ଡା ଯେନ୍ ଅଛେ ସେ ଅଣ୍ଡାକେ ଆମେ ଖାଇକରି ଆମର୍ ପ୍ରୋଟିନ୍ ପାଇପାର୍ମା ଆର୍ ଆମେ